ବ୍ରହ୍ମାଣ୍ଡରେ ବ୍ଲାକ୍ହୋଲ୍ ଅଛି ଯାହା ଆମର ଆର୍ଥ ମାନେ ସୋଲାରକୁ ଲାଗିକି ଅଛି ଆଉ ଏହା ହେଉଛି ଏଠରେ ସବୁ ମାନେ ଗୋଟିଏ ହିଁ ବ୍ଲାକ୍ହୋଲ୍ ଥାଏ ଆଉ ସେମିତି ଆମର ୱାର୍ମହୋଲ୍ ବି ରୁହେ ଆଉ ଅନ୍ୟାନ୍ୟ ଆକର୍ଷଣୀୟ ଯେମିତି ଆମର ନବଗ୍ରହ ରହୁଛି ସେମିତି ସୋଲାର ବି ରହୁଛି ଏହାକୁ ଆମେ ଆକର୍ଷଣୀୟ ଜିନିଷ ଭାବେ ଜାଣୁ ଆଉ ଏଇ ପ୍ରମାଣଟା ଯେଉଁ ବ୍ଲାକ୍ହୋଲ୍ ଅଛି ଏହାଦ୍ୱାରା ଆମର ପାଣିପାଗର ପରିବର୍ତ୍ତନ ହୋଇଥାଏ ଆଉ ୱାର୍ମହୋଲ୍ ଦ୍ୱାରା ଆମକୁ ମାନେ ଅତ୍ୟଧିକ ଯେଉଁ ଗରମ ବି ଫିଲ୍ ହୁଏ ଆଉ ଏହା ଆମର ମାନେ କ୍ଲାଇମେଟ୍କୁ ବି ବହୁତ ଖରାପ କରେ ଯାହାଦ୍ୱାରା ବ୍ରହ୍ମାଣ୍ଡରେ ବହୁତ ଜିନିଷ ଆମର ବି କ୍ଷତି ଘଟାଏ ଆଉ ଦୁନିଆରେ ଯେମିତି ବହୁତ ଗ୍ରହ ଅଛି ପୃଥିବୀରେ ତ ସେଇ ଜିନିଷ ଭିତରୁ ଆମର ବ୍ଲାକ୍ହୋଲ୍ ଆଉ ୱାର୍ମହୋଲ୍ ଏସବୁ ଅନ୍ୟତମ